ହ୍ୟାଲୋ ରବ୍ ବାବୁ କଣ ଆପଣଙ୍କୁ କହିଥିଲେ ଗାଡ଼ି ଆସିବ ବୋଲି ଆସି ଏତେ ସମୟ ନଅଟାରେ କହିଥିଲେ ଆସି ଦଶଟା ବ ବାଜିଲାଣି ଗାଡ଼ି କଣ ଏପର୍ଯ୍ୟନ୍ତ ଆସିଲାନି ଆମେ ଟିକେ ଯିବା ଏତେ ବାଟ ବୁଲିବା ପାଇଁ ସେଠି ଗଲେ ଫିଷ୍ଟ ଟିକେ ହେଇଥାନ୍ତା ସାଙ୍ଗସାଥି ସବୁ ଯାଇଥାନ୍ତେ ଆପଣଙ୍କୁ କୁହା ହେଇଥିଲା ଆସିକି ନଅଟାରେ ଆସିକି ଦଶଟା ବାଜିଗଲା ଆପଣ ତ ଆସୁନାହାନ୍ତି କଣ କରିବା ଟାଇମ୍ ହେଇଗଲା ଏତେ କେମିତି ଆମେ କଣ ଯିବୁ ଆପଣଙ୍କୁ ପଚାରିଲା ଆପଣ କହୁଛନ୍ତି ଯେ ମୁଁ କଣ ଅଛି ଭୁବନେଶ୍ୱରରେ କେତେବେଳେ କହୁଛ ହଁ ମୁଁ ଯାଉଚି କଟକରେ ଅଛି ଏମିତି କହୁଛନ୍ତି କେମିତି କଣ ହେବ ଆମେ ସେ ଜାଗାକୁ ଯିବୁନି ଆଉ କ୍ୟାନସଲ କରିବୁ ଆଉ କଣ କରିବୁ ଆପଣ ନହେଲେ ମୋ ପଇସାଟା ଫେରସ୍ତ କରିଦେବେ ଆପଣଙ୍କୁ ମୁଁ ଆଡ଼ଭାନ୍ସ କରାହେଇଥିଲା ଠିକ ଟାଇମରେ ଆସିବା ପାଇଁ ଆପଣ ତ ସେଇ କଥା କହୁଛନ୍ତି ଯେ ମୁଁ ଡ୍ରାଇଭରକୁ ପଚାରଲା ବେଳକୁ ଡ୍ରାଇଭର କହୁଚି ହଁ ମୁଁ ଏଇଠି ହେଇଗଲି ତାପରେ ମୁ ଯାଉଛି ତ ପାଞ୍ଚ ମିନିଟ ଭିତରେ ପହଞ୍ଚୁଛି ଏଇ ଭଳିଆ କଲେ କେମିତି କଣ ଇଏ କରିବୁ ଆମେ ଆମେ ଏତେ ବାଟ ଦୂର ବାଟ ଟିକେ ଯିବା ଆଉ ଗାଡ଼ି କଣ ସାଙ୍ଗେ ସାଙ୍ଗେ କେଉଁଠୁ ଆଭେଲେବୁଲ ଅଛି ଯେ ମିଳିଯିବ ଡାକିଦେଲେ ଆପଣଙ୍କୁ ଆଡ଼ଭାନ୍ସ ଦିଆ ହେଇଥିଲା ଏଇଥିଲା ତେଣୁ ଆପଣ ଠିକ ଟାଇମରେ ଆସିବେ ବୋଲି ଆପଣ ତ ଡେରି କରୁଚନ୍ତି କହୁଛନ୍ତି ଗୋଟେ ଜାଗା କଲା ଆଉ ଗୋଟେ ଜାଗାରେ ଠିକଣା ଦେଉଛନ୍ତି ହଁ ମୁଁ ଏଇଠି ଅଛି କଟକରେ ଅଛି ଭୁବନେଶ୍ୱରରେ ଅଛି ତାପରେ ଡ୍ରାଇଭରକୁ ପଚାରିଲା ବେଳକୁ ସିଏ ବି ସେଇଆ କହୁଛି ଠିକରେ କହୁନି ମୁଁ କେଉଁଠି ଅଛି ଯାଉଛି କିଛି କହୁନି ଏମତି ସବୁ ହେଲେ କେମିତି ଗାଡ଼ିରେ ଲୋକ ଯିବୁ ଆମେ ଗୋଟେ ଦୂର ବାଟ ଆପଣଙ୍କୁ ବିଶ୍ୱାସ ଥିଲା ଟିକେ ଟାଇମରେ ଆସି ପହଞ୍ଚିବେ ବୋଲି ଆପଣଙ୍କୁ ଆମେ ଆଡ଼ଭାନ୍ସ କରିଥିଲୁ ଏବେ ତ ଯେଉଁ ଟାଇମ ଲେଟ୍ ହେଲା ଆପଣ ସେ ପଇସାଟାକୁ ଫୋନପେକୁ ଆମ ନମ୍ବରରେ ଆପଣ ପଠେଇଦେବେ ଆଉ ଆଉ କ୍ୟାନସେଲ କରିଦବୁ ଆମେ ସେ ପ୍ରୋଗ୍ରାମଟାକୁ ଆଉ ହଉ ଠିକ୍ ଅଛି ହଁ ହଁ

ହଁ ଆପଣ ସେଇ ଫୋନପେ ନମ୍ବରରେ ପଇସାଟା ଫେରସ୍ତ କରିଦେବେ ଆଉ ଆଉ ଆମ ଯେଉଁ ପ୍ରୋଗ୍ରାମ କ୍ୟାନସଲ କରିଦେଲୁ ଆଉ ହଁ ହଉ ହଉ ଠିକ୍ ଅଛି